ମୋର ବାଇକ୍ର ସ୍ଵପ୍ନ ହେଉଛି ଟି ଭି ଏସ୍ ଲୁନା ଯିଏକି ମୋର ବହୁତ ପସନ୍ଦଦାୟକ ମୋ ପାଖରେ ପଇସା ନଥିବାରୁ ମୁଁ ଏକ ସାଇକେଲ୍ ବ୍ୟବହାର କରୁଛି